ଆମେ ପ୍ରଥମେ ଡାକ୍ତରଖାନା ଗଲେ ଆଗେ ଟିକେଟ୍ କରିବାକୁ ପଡ଼ୁଛି ଟିକେଟ୍ ବି କମ୍ପ୍ୟୁଟର୍ ମାଧ୍ୟମରେ କରୁଛନ୍ତି ଟିକେ ବହୁତ ଟିକେଟେ ତିନି ଚାରିଟା ପାଞ୍ଚଟା ନେଖା ଅଛି ପୁଅ ପିଲାଙ୍କର ଅଲଗା ଲେଡ଼ିସ୍ ଙ୍କର ଅଲଗା ସବୁ ଅଲଗା ଅଲଗା ଅଛି ତେଣୁକରି ଏତେ ଭିଡ଼ ବି ହଉନି ଯେହେତୁ ପାଞ୍ଚ ଛଅଟା ଲାଇନ୍ ଅଛି ଯେହେତୁ ଆମେ ଶୁଲୁ ସୁରୁଖୁରୁରେ ଟିକେଟ୍ ହେଇଯାଉଛି ସେ ତା ଅନୁସାରରେ ଟିକେଟ୍ କେଉଁ ଅନୁସାରରେ ନାଁ କହିବାକୁ ପଡ଼ିବ ବୟସ ତାର ସବୁ ଠିକ୍ ଠାକ୍ ଅଛି ତାର ଫୋନ୍ ନମ୍ବର ନେବେ କେଉଁଠି ଆମେ ଦେଖେଇବୁ ସେଇଟା ବି ଠିକ୍ ଠାକ୍ ସେ ସେମାନେ ମତ ରଖୁଛନ୍ତି ସେଇ ଅନୁସାରେ ନମ୍ବରରୁ ରୁମ୍ ନମ୍ବର ବି ଦଉଛନ୍ତି ଆମେ ଯାଇଁକି ସେଟେଇଁ ସେଉଟୁ ସେଇ ଅନୁସାରେ ଲାଇନ୍ରେ ସେଇଠି ବି ଆମର ଠିକ୍ ଇଏରେ ଠିଆ କରିକି ଲାଇନ୍ ରକ୍ଷା କରି ଯାଇଁକି ଠିଆ ହେଇକି ଆମେ ଡକ୍ଟର୍ ଙ୍କୁ ଦେଖଉଛୁ ସୁରୁଖୁରୁରେ ଯେଉଁ ଡକ୍ଟର୍ ଙ୍କୁ ଯେଉଁ ଧର ମେଡ଼ିସିନ୍ରେ ଦେଖେଇବାରେ ଅଛି କି ଗାଇନିଙ୍ଗ୍ରେ ଦେଖେଇବାର ଅଛି କି ସ୍କିନ୍ରେ ଦେଖେଇବାର ଅଛି ଯାହା ଯେଉଁଠି ଦେଖେଇବାର ଅଛି ସେ ଅନୁସାରରେ ଟିକେଟ୍ କରି ଆମେ ଠିକ୍ ଠାକ୍ ସେ ଯାଇଁ ଦେଖେଇପାରୁଛୁ ଡାକ୍ଟରଖାନାରେ ବି ବହୁତ କମ୍ପ୍ୟୁଟର୍ ର ଏ ଯୁଗ ହେଇଗଲାଣି ବହୁତ ଶୀଘ୍ର ସବୁ କାମ ହେଇଯାଉଛି କିଛି ଅସୁବିଧା ହଉନି ଚିକିତ୍ସା ବି ଡକ୍ଟର୍ ମାନେ ଆମକୁ ଠିକସେ ଦେଖୁଛନ୍ତି ଆଗେ ଆଗେ ଆମର ଶରୀରକୁ ଦେହକୁ ପଚାରିକି କ'ଣ ହଉଛି ତାପରେ ମେଡ଼ିସିନି ସ୍ପେସେପ୍ସକ୍ରାଇବ୍ କରୁଛନ୍ତି ଲେଖୁଛନ୍ତି ସେଇ ଅନୁସାରେ ମେଡ଼ିସିନ୍ ଆମେ ବି ସେଇଠୁ ସୁଲଭ ମୂଲ୍ୟରେ ମିଳୁଛି ଦେଖାହଉଛି ଆମେ ସେଇଠୁ ମେଡ଼ିସିନ୍ ବି ଆଣୁଛୁ ମାଗଣାରେ ବି ମେଡ଼ିସିନ୍ ପାଇପାରୁଛୁ ଉପକୃତ ହଉଛୁ କିଛି ଅସୁବିଧା ହଉନାହିଁ ଯାହା ଚାହୁଁଛୁ ତାହା ଠିକ୍ ଠାକ୍ ରେ ପାଇପାରୁଛୁ ଡାକ୍ତରଙ୍କର ଠିକ୍ ଠାକ୍ ତାଙ୍କର ଚାଲିଛି କାମ ସେମାନେ ବି ଠିକ୍ ଟାଇମ୍ ତାଙ୍କର ଟାଇମ୍ ରେ ଦେଖୁଛନ୍ତି ସବୁ ଠିକ୍ ଟାଇମ୍ ଲାଇନ୍ ମାର୍ଗରେ ହଉଛି